ଆମର ଖାଦ୍ୟ ସମ୍ବନ୍ଧୀୟ ଆମର ଅନ୍ଧବିଶ୍ୱାସ ଆଉ ପରମ୍ପରା ହେଲା ପ୍ରଥମତଃ ପରମ୍ପରା କହୁଛି ଆମର ଖାଦ୍ୟ ସମ୍ବନ୍ଧୀୟ ପରମ୍ପରା ହେଲା ଆମର ବହୁତ ପର୍ବପର୍ବାଣି ପାଳନ ହୁଏ ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ ଆମର ରଜ ପର୍ବରେ ଆମର ପୋଡ଼ ପିଠା ହେବ ତା'ର ଗୋଟେ ପରମ୍ପରା ଅଛି ଆଉ ଆମର ପ୍ରଥମାଷ୍ଟମୀ ବେଳେ ଏଣ୍ଡୁରି ପିଠା ଗଇଠା କରି ହୁଏ ଆଉ ଆମର ମଣ୍ଡାପିଠା ହୁଏ ଆମର ଓଷା ଯେଉଁ ଲକ୍ଷ୍ମୀଙ୍କ ପୂଜା ହୁଏ ମାଣବସା ସେତିକି ବେଳେ ମଣ୍ଡାପିଠା ପୂଜା ହୁଏ ଏମିତି ପରମ୍ପରା ଅନୁସାରେ ବହୁତ କିଛି ଏମିତି ପିଠା ମାନେ ହୁଏ ପରମ୍ପରା ପୂଜା ଅନୁସାରେ ପିଠା ସବୁ ହୁଏ ଆଉ ଆମର ଅନ୍ଧବିଶ୍ୱାସ ବି ଅଛି ରୋଷେଇକୁ ନେଇ କିଛି ଅନ୍ଧବିଶ୍ୱାସ ଅଛି ଯେଉଁଟାକି ଆମେ ରୋଷେଇ ପ୍ରଥମେ ସରିବ ଯେମିତି ଆଗେ ଆମେ ଅଗ୍ନି ଦେବଙ୍କୁ ଟିକେ ରୋଷେଇ ସରିଲା ପରେ ପ୍ରଥମ ଖାଇବାଟା ଟିକେ ଆମେ ଅଗ୍ନିରେ ପକାଉ ତା'ପରେ ଆମର ଖାଇବା ଆଗରୁ ପ୍ରଥମେ ଆମେ ବାହାରେ ଟିକେ ପକାଇ ଦେଉ ଆମେ ଆମ ମନରେ ଥାଇକି ଆମେ ବାହାରେ ଖାଦ୍ୟ ଟିକେ ପକାଇଲେ ଆମେ ପୂର୍ବପୁରୁଷମାନେ ଖାଆନ୍ତି ସେଇଟା ପୂର୍ବପୁରୁଷ ପାଆନ୍ତି ସେଇଟା ଗୋଟିଏ ଅନ୍ଧବିଶ୍ୱାସ ରହିଯାଇଛି ଆଉ ସେସବୁ କଥା ଆଉ